ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ଜଳବାୟୁ ହେଉଛି ଉଷ୍ଣ ଜଳବାୟୁ କାରଣ ଏଇଠି ଗଛ ପାହାଡ଼ ବହୁତ ଗଛ ଗଛ ଗୁଡ଼ିକ ବହୁତ ପରିମାଣରେ ଅଛି ଚାରିଆଡ଼ରେ ପାହାଡ଼ ପର୍ବତ ଏହାସବୁ ଅଧିକ ପରିମାଣରେ ଥିବାରୁ ଏହିଠାରୁ ଜଳବାୟୁ ହେଉଛି ଉଷ୍ଣ ଜଳବାୟୁ ଏବଂ ଋତୁ ଗୁଡ଼ିକ ସେଠାରେ ରହୁଥିବା ଲୋକଙ୍କ ଦୈନଦିନ ଜୀବନକୁ ବହୁତ ଭାବରେ ପ୍ରଭାବିତ କରନ୍ତି ଯେମିତିକି ଆମକୁ ଶୀତ ଦିନରେ ଶୀତ ପ୍ରବାହିତ ହୋଇଥାଏ ଗରମ ଏ ଗରମ ଦିନରେ ଗରମ ପ୍ରବାହିତ ହୋଇଥାଏ ଗ୍ରୀଷ୍ମ ଋତୁରେ ଏବଂ ଶୀତ ଋତୁରେ ଶୀତ ବହୁ ପ୍ରବଳ ଭାବରେ ଶୀତ ହୋଇଥାଏ କିନ୍ତୁ ଆମର ଏଇଠି ଶୀତ ବହୁତ ପରିମାଣରେ ପଡ଼ିଥାଏ କାରଣ ଆମର ମାଲକାନଗିରି ଜିଲ୍ଲାରେ ଚାରିଆଡ଼େ ଗଛ ପର୍ବତ ପାହାଡ଼ ଜଙ୍ଗଲ ଅଧିକ ପରିମାଣରେ ଥିବାରୁ ଆମକୁ ଶୀତ ଶୀତ ଦିନରେ ଅଧିକ ପରିମାଣରେ ଶୀତ ପ୍ରବାହିତ ହେଇଥାଏ ଆଉ ଗରମ ଗରମ ବି ବହୁତ ପରିମାଣରେ ପ୍ରବାହିତ ହେଇଥାଏ କିନ୍ତୁ କମ୍ କାରଣ ଆମର ଏଇଠି ବହୁତ ପରିମାଣରେ ଜଙ୍ଗଳ ପାହାଡ଼ ଏଇଟା ସବୁ ଥିବାରୁ ଗରମ କମ୍ ହେଇଥାଏ ଶୀତ ଦିନରେ ପ୍ରବଳ ଭାବରେ ଶୀତ ହେଉଥାଏ ଏବଂ ଶୁଖିଲା ଗ୍ରୀଷ୍ମ ଏବଂ ଆନନ୍ଦଦାୟକ ଶୀତ ସହିତ ଆର୍ଦ୍ର ଗ୍ରୀଷ୍ମ ଋତୁରେ ଗରମ କମ୍ ପଡ଼ୁଥିବାରୁ ଆଉ ଶୀତ ଦିନରେ ପ୍ରବଳ ଭାବରେ ଶୀତ ହେଉଛି ସେଥିପାଇଁ ଲୋକମାନେ ଆନନ୍ଦଦାୟକ ଆନନ୍ଦଦାୟକ ଭାବରେ ମାଲକାନଗିରି ଜିଲ୍ଲାରେ ରହିପାରୁଛନ୍ତି ସବୁପ୍ରକାର ଶୀତ ଦିନରେ ଶୀତ ହେଉଛି ଶୀତ ପ୍ରବଳ ଭାବରେ ହୋଇଥାଏ ଆଉ ଗ୍ରୀଷ୍ମ ଦିନରେ ବି ଗରମ ହୋଇଥାଏ କିନ୍ତୁ କମ୍ ଆଉ ଋତୁ ଗୁଡ଼ିକ ଏହି ଭାବରେ ଆମେ ଆମକୁ ପ୍ରବାହିତ କରିଥାଏ ସବୁ ପ୍ରକାର ଋତୁ ଆମେ ଜାଣିପାରି ଥାଉ କିନ୍ତୁ ଶୀତ ଶୀତ ଟିକେ ଅଧିକ ଭାବରେ ଆମେ ଜାଣିଥାଉ କାରଣ ଶୀତଟା ଆମକୁ ପ୍ରବଳ ଭାବରେ ପ୍ରବାହିତ କରିଥାଏ କାରଣ ମାଲକାନଗିରି ଜିଲ୍ଲାରେ ଚାରିଆଡ଼େ ଜଙ୍ଗଲ ପାହାଡ଼ ପର୍ବତ ଥିବାରୁ ଆମକୁ ଶୀତ ଅଧିକ ଭାବରେ ପ୍ରବାହିତ କରିଥାଏ ଆଉ ଗରମ ଗରମ କମ୍ ଗରମ ଟିକେ କମ୍ ଭାବରେ ପ୍ରବାହିତ ହୁଏ କାରଣ ଚାରିଆଡ଼େ ଗଛ ପାଣି ଜଳବାୟୁ ଏହିସବୁ ଥିବାରୁ ଗଛ ଗୁଡ଼ିକ ଆମକୁ ଗରମ ପ୍ରବାହିତ କରିବାକୁ ଦିଏ ନାହିଁ ଗରମ ଅଳ୍ପ ପ୍ରବାହିତ ହୁଏ ଓ ଶୀତ ଅଧିକ ଭାବରେ ହେଇଥାଏ ଏହି ମାଲକାନଗିରି ଜିଲ୍ଲାରେ ଲୋକମାନେ ଜଳବାୟୁ ଆଉ ଗଛ ଜଙ୍ଗଲ ଥିବାରୁ ବହୁତ ପରିମାଣରେ ଶୀତ ପ୍ରବାହିତ କରିଥାଏ ଲୋକମାନଙ୍କୁ ଆଉ ସେଥିପାଇଁ ଲୋକମାନେ ଆନନ୍ଦଦାୟକ ଭାବେ ରହିପାରୁଛନ୍ତି